ପଶୁ ପାଲନ୍ ନ ଆମର୍ ପଶୁ ମାନଙ୍କୁ ସାଧାରଣତଃ ବୋଲେ ଫଟା ରୋଗ୍ ଟେ ଲାଗସି ଯେନ୍ତା କି ଯୋଉଁପରି କାଦୁଅ କି ଆମର୍ ଯୋଗ କରି ମଇଲା ଜିନିଷ୍ ମାନଙ୍କର୍ ନ ରହିଲେ ଗୋଡ଼ ପଡ଼ିଗଲେ ସେଇଟା ଆମର୍ ଗୋଡ଼ କେ କେତେଟା ହେଇକରି ସେଇଟା ଫଟା ପାଦସି ଯେନ୍ତା ଆମେ କହୁଛୁ ଯେନ୍ତା ହେଲେ ଆମର୍ ବଲଦ କେ ଚାଲି ନ ପାରନ୍ ଛେନ୍ ପଛେ ସେ ଦୁଇ ଫାଟ ର ମଝି ପୁକ ହେଇ ଯାସନ୍ ସେଥିର୍ ଲାଗି ତାଙ୍କୁ ଏନ୍ତିକିର୍ ରଖମା ସେଇଟା କରି ସେ ତାକୁ ଗୁଡ଼ କେ ଗରମ୍ ପାନି ଧୁଇକରି ସେଇଟା କେ ଭଲ୍ ଭାବେ ଶୁଖା ଯାକାତି ରଖମା ବେଲେ ସେ ରୁଗ ଟା ନାଇଁ ହୁଏ ତାକୁ ଭଲ୍ ଭାବେ ଟାଇମଲି ଧୁଆ ଧୁଇ କଲେ ନା ହେଇ ପାରେ ଫଟା ରୋଗ ଟା ମୁହଁ ରେ ଗୁଟେ ରୁଗ ଅଛି ଯେନ୍ତା ହେଲେ କି ତଣ୍ଟି ଫୁଲବା ଗାଈ ଟା ଆମର୍ କିଛି ଖାଇ ନ ପାରନ୍ କିଛି ଛେଲ୍ ମେଢ଼ଇ ଖାଇ ନ ପାରନ୍ ସେଇଟା ହେଇଗଲେ ସେମାନେ ଭୁକେ ଉପାସେ କରି ଜୀବନ୍ ପଳେଇ ଯାଇସି ତାହାକେ ଦେଖମା ଯେ ଭଲ୍ ଭଲ୍ ଜିନିଷ୍ କେ ହେଲେ ଯେନ୍ତା କି ଥଣ୍ଡା ହେଲେ ଥଣ୍ଡା ପାଣି ପିଇବା ସେନ୍ତା ହେଲେ ମୁହଁ ରୋଗ ଟା ନେଇଁ ହେଇ ପାରି ଆଉ ତାହାକେ ମୁଖ ଟା ବି ଭଲ୍ ଥିବା ବେଲେ ଆମର୍ ପଶୁ ମାନେ ଆରମ୍ ସେ ରହିବେ